ଆମ୍ଭ ନୟାଗଡ଼ ଜିଲ୍ଲାର ପୁରପଲ୍ଲୀରେ ଧାର୍ମିକ ପର୍ବ ଭାବେ ରଜକୁ ମାନ୍ୟତା ଦିଆଯାଇଥାଏ ଏହି ରଜ ପର୍ବରେ ସମସ୍ତ ଗ୍ରାମମାନଙ୍କରେ ରଜଦୋଳି ଚାରିଦିନ ବ୍ୟାପି ରଜଦୋଳି ଝୁଲିଥାଏ ଏହି ରାଜଦୋଳିରେ ନାନା ପ୍ରକାର ଝିଅମାନେ ଏବଂ କୁଆଁରୀ କନ୍ୟାମାନେ ଗୀତ ଗାଇକରି ରଜ ପର୍ବକୁ ମନାଇଥାନ୍ତି ଏବଂ ଚାରିଦିନ ବ୍ୟାପି ପିଠାପଣାରେ ଘର ଭାସିଥାଏ ଏବଂ ଆନନ୍ଦ ଉଲ୍ଲାସରେ ଏହି ରଜପର୍ବକୁ ମାନ୍ୟତା ଦେଇଥାନ୍ତି ଏହି ରଜ ପର୍ବ ହେଉଛି ମା' ବସୁନ୍ଧରା ଏକ ପୂଜା ବସୁନ୍ଧରାକୁ ପୂଜା କରାଯାଇଥାଏ ଏହି ମାତୃ ମା'ଙ୍କୁ ପୂଜା କରାଯାଇଥାଏ ଏହି ମାଟି ମା'କୁ ପୂଜା କରାଯାଇଥାଏ ଏବଂ ପୁରୁଷମାନେ ରଜ ଡିଆଁ କରିଥାନ୍ତି ପଡ଼ିଆରେ କିଛି ଗାଁର ଲୋକମାନେ ଏକତ୍ରିତ ହୋଇ ପଡ଼ିଆରେ ରଜ ଡିଆଁ କରିଥାନ୍ତି ଏବଂ ପୁରସ୍କାର ବିତରଣ କରାଯାଇଥାଏ କିଛି ଯୁବକମାନଙ୍କୁ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଥାଏ ଏହିପରି ଭାବରେ ଆମ ନୟାଗଡ଼ ଜିଲ୍ଲାରେ ରଜ ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି